ହଁ ଆଜ୍ଞା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଘଟିଛି ଏବଂ ଅନେକ ବିକଶିତ ହେଇଛି ଆଉ ଭାରତର ଶିଳ୍ପ ଲୌହ ପଥର ମାଙ୍ଗାନିଜ୍ ବକ୍ସାଇଟ୍ ଏସବୁ ଏସବୁର ଉତ୍ତୋଳନ ଏବଂ ଏହାର ସୁବନିଯୋଗ ଏହି ବର୍ଷଗୁଡ଼ିକରେ ଅନେକ ପରିମାଣରେ ହେଇ ପାରିଛି ଏବଂ ପେଟ୍ରୋଲିୟମ୍ ଖଣିଜ ସମ୍ପଦର ସୁବନିଯୋଗ ହେଇ ପାରିଛି ଇଣ୍ଟର୍ନେଟ୍ ବ୍ୟାଙ୍କିଂ ଏବଂ ଡିଜିଟାଲ୍ ପେମେଣ୍ଟ୍ ଦ୍ୱାରା ଆର୍ଥିକ କ୍ଷେତ୍ରରେ ଅଗ୍ରଗତି ହେଇ ପାରିଛି ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏସବୁ ସମ୍ଭବ ହେଇ ପାରିଛି କାରଣ ସେ ଭାରତକୁ ଇଣ୍ଟର୍ନେଟ୍ ଏବଂ ଇଣ୍ଟର୍ନେଟ୍ ବ୍ୟାଙ୍କିଂ କ୍ଷେତ୍ରରେ ଅଗ୍ରଣୀ ଭୂ ଭୂମିକା ଦେଇଛନ୍ତି ଏବଂ ସେ ଭାରତର ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ତାଙ୍କର ଦୂରଦୃଷ୍ଟି ଚିନ୍ତାଧାରା ଏବଂ ବିଚାରଧାରା ଦ୍ୱାରା ଭାରତ ବିଶ୍ୱଗୁରୁର ମାନ୍ୟତା ଲାଭ କରିଛି ଏବଂ ଆଗକୁ ମଧ୍ୟ ଏହା ଆହୁରି ଅନେକ ପରିମାଣରେ ଜାରି ରହିବ ଆଉ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଉ ଶିଳ୍ପ ଏବଂ ବ୍ୟାଙ୍କିଂ କ୍ଷେତ୍ରର ଡିଜିଟାଲ୍ ପେମେଣ୍ଟର ଅଭିବୃଦ୍ଧି ଆଗକୁ ଆହୁରି ଅନେକ ପରିମାଣରେ ଜାରି ରହିବ ବୋଲି ଆମେ ଆଶା କରୁଛୁ ଏହାଦ୍ୱାରା ଆମ ଦେଶର ଚାକିରି କ୍ଷେତ୍ରରେ ମଧ୍ୟ ଅନେକ ଉନ୍ନତି ହେଇଛି